ଢେଙ୍କାନାଳ ଜିଲ୍ଲାର ଲୋକମାନେ ଆମର ଚାଷବାସ ଉପରେ ନିର୍ଭର କରନ୍ତି ଏବଂ କିଛି ଯୁବକମାନେ ରହିଥାନ୍ତି ସେମାନେ ଶିଳ୍ପାଞ୍ଚଳରେ କାମ କରନ୍ତି ଆଉ କିଛି ପିତ୍ତଳ ଜିନିଷ କଂସା ବାସନ ଏ ସବୁ କାମ କରନ୍ତି ବେପାର ବଣିଜ୍ୟ ମଧ୍ୟ କରନ୍ତି ଏ ଏ ସବୁ କରିବା ଭିତରେ ବେକାରୀ ସମସ୍ୟା ଦୂର ହୁଏ ପେଟ ପୋଷଣ ହୁଏ ଖୁସିରେ ଜୀବନ ଜାପନ କରନ୍ତି ପରିବାର ପୋଷଣ କରନ୍ତି